ଆମ ଗାଁ ହଉ କିମ୍ବା ସହର ଶିଶୁ ଶ୍ରମିକ ବର୍ତ୍ତମାନ ସମୟରେ ବଢ଼ିବ ବର୍ତ୍ତମାନ ହଉ ଶିଶୁ ଶ୍ରମିକ ଅଛନ୍ତି ଯେଉଁମାନଙ୍କ ପରିବାରରେ କିଛି ପ୍ରୋବ୍ଲେମ ଅଛି ପଇସା ପତର ଅର୍ଥର ସେଇମାନେ ନିଜ ପିଲାଙ୍କୁ ପଢ଼ାଇ ନ ପାରି କମ୍ ବର୍ଷ ବୟସରେ ଶ୍ରମିକ ହବାକୁ ପଠାଇ ଦେଉଛନ୍ତି ଯେଉଁଟାକି ଭୁଲ ସେମାନେ ସହର କରିବେ ସରକାରଙ୍କ ଏହି ମତରେ ନୋଟିସ୍ କରିବା କଥା କିନ୍ତୁ ସେମାନେ ସେ ଏମିତି କିଛି ନ କରି ଶିଶୁମାନଙ୍କୁ ପଠାଇ ଦଉଛନ୍ତି ଗୋଟେ ଗୋଟେ ଲୋକ ଶିଶୁମାନଙ୍କୁ ଜବରଦସ୍ତ ବାଧ୍ୟ କରୁଛନ୍ତି ତୁମେ କାମ କର ଏ ବୃତ୍ତିକୁ ଟାଣି ନିଆଯାଉଛିି ଏଇଟା ହେଉଛି ସମ୍ପୂର୍ଣ୍ଣ ଭାବେ ଭୁଲ ଏମିତି ହବା ଦ୍ୱାରା ଆମ ଭାରତର ଭବିଷ୍ୟତରେ ହେଉଥିବା ହେଉଥିବା ନାଗରିକମାନଙ୍କ ଉପରେ କିଛି ଖରାପ କୁ ପ୍ରଭାବ ପଡ଼ିବ ଖୁବ୍ ହଁ ଖୁବ୍ ପ୍ରଭାବ ପଡ଼ିବାର ସମୟ ବହୁତ ଆଗଉଛି ତେଣୁ ମୁଁ ସରକାରଙ୍କୁ ଅନୁଭବ କରୁଛି ଶିଶୁ ଶ୍ରମିକଙ୍କୁ ସେମାନେ ତାଙ୍କୁ ପାଣ୍ଠି ଦ୍ୱାରା ଯେଉଁ ପାଣ୍ଠି ବି କିଛି ଅନ୍ୟ କାର୍ଯ୍ୟରେ ସେଥିରୁ କିଛି ବଞ୍ଚି ଶିଶୁମାନଙ୍କୁ ପାଠ ପଢ଼ା ରେ ତା ମଧ୍ୟରୁ କେତେକ ଦେଶର ଉଚ୍ଚ ଉଚ୍ଚ ପଦବୀରେ ରହିବେ ଏମିତି ବହୁତ କିଛି କାରଣ ଆଛି ଶିଶୁ ଶ୍ରମିକ ନହବା ଉଚିତ ଶିଶୁ ଦ୍ୱାରା ଶିଶୁମାନଙ୍କ ଉପରୁ ପ୍ରଭାବ ପଡ଼ୁଛିି